ଆମ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଏହା ଆମର ରାଜନୀତି ଏବଂ ରାଜନୈତିକ ଦଳଗୁଡ଼ିକୁ ନେଇ ଗଠିତ ଏହା ଗଣତନ୍ତ୍ର ଆଇନ ଅନୁଯାୟୀ ଚାଲିଥାଏ ତା' ସହ ଗ୍ରାମ ଏବଂ ସହରର ଆଇନ କାନୁନ ଥାଏ ଏହାକୁ ନାପସନ୍ଦ କରିବାର କାରଣ ଏହା ଦୋଷୀକୁ ମଧ୍ୟ ନିର୍ଦୋଷୀ ଭାବରେ ଖଲାସ କରିଥାଏ ମୁଁ ମୋର ପ୍ରିୟ ନେତା ନବୀନ ପଟ୍ଟନାୟକ ମୁଁ ଯଦି ତାଙ୍କୁ ଭେଟେ ତା'ହେଲେ ମୋ' ଅଞ୍ଚଳର ଅସୁବିଧା ସବୁ କହିବି ଏବଂ ଅନୁରୋଧ କରିବି